ଭୁବନେଶ୍ୱରରେ ସ୍ୱାସ୍ଥ୍ୟ ସେବା ଓ ସାମାଜିକ ସମର୍ଥନ ଏବଂ ସମାନ ଦୃଷ୍ଟି ଜିଲ୍ଲାରେ ବୃଦ୍ଧ ଜନସଂଖ୍ୟା ସମ୍ମୁଖିନ୍ନ ହେଉଥିବା ଆହ୍ୱାନ ଏବଂ ସୁଯୋଗ ଗୁଡ଼ିକ କ'ଣ ମାନେ ଯେମିତି ମଧୁବାବୁ ପେନସନ ଯୋଜନା ଯେମିତିକି ବୃଦ୍ଧବୟସ୍କ ମାନଙ୍କରେ ପେନସନ ଯୋଜନା ଦିଆଯାଏ ଯେଉଁ ବୃଦ୍ଧାବୃଦ୍ଧି ମାନଙ୍କୁ ସେମାନେ ଅନ୍ୟ ଉପରେ ଭରସା ନକରି ନିଜ ପାଉଥିବା ଭତ୍ତା ହିସାବରେ ସେମାନେ ଚଳିବେ ଏବଂ ନିଶା ନିବା ସେବନକାରି ଯେଉଁମାନେ ନିଶା କରୁଛନ୍ତି ବା ମଦ୍ୟପାନ କରୁଛନ୍ତି ସେମାନଙ୍କୁ ଅଟକେଇବା ତପରକୁ ନିରଶ ଥଇଥାନ ଯେଉଁଟା ଯେମିତିକି ଆଶ୍ରମ ଯାକ ଥାଉଛି ଭୁବନେଶ୍ୱରର କେତେଟା ଅଛି ଆଶ୍ରମ ଆ ଶାନ୍ତିଶ୍ରୀ ଆଶ୍ରମ ଆଉ ଗୋଟିଏ ପଟୁକା ଆଶ୍ରମ ଏବଂ ଆମର ଏକାମ୍ର ସତ୍ୟା ସତ୍ୟସିବ ଆଶ୍ରମ ଯେଉଁଠିକି ବୃଦ୍ଧାମାନଙ୍କୁ ବା ବୁଢ଼ାବୁଢ଼ୀ ଲୋକମାନଙ୍କୁ ନେଇକି ରଖାଯାଏ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝାଯାଏ ତାଙ୍କର ଖାଦ୍ୟ କଥା ବୁଝାଯାଏ ଅତିରୁ ଅତି ଯଦି ତାଙ୍କ ଦେହ ଦେହର ଖରାପ ହେଲା ତାଙ୍କ ସେଇଠି ଯିଏ ଥାଉଛନ୍ତି ଆଶ୍ରମର ହେଡ଼ ଯିଏ ତାଙ୍କୁ ନେଇକି ଆମେ ସେହି ଜାଗାକୁ ଡକ୍ଟର ପାଖକୁ ନେଇଯାଉ